ଓଡ଼ିଆ ମାତୃଭାଷା ମାତୃଭାଷା ମୋ ଓଡ଼ିଆ ମୋ ମାତୃଭାଷା ବୋଲି ମୁଁ ବହୁତ ଗର୍ବିତ ଅନୁଭବ କରୁଛି ଏହା ବହୁତ ପୁରୁଣା ଭାଷାଟି ଏଇଟା ସଂସ୍କୃତ ଭାଷାରୁ ଆସିଅଛି ଏ ଭାଷାର ବହୁତ କିଛି ଅଛି କବି ମାନେ ଅଛନ୍ତି ଗାଳ୍ପିକ ଅଛନ୍ତି ବହୁତ ଗାଳ୍ପିକ ମୋର ନାଟ୍ୟ ରଚନା କରିଥିଲି ଏବେ କିନ୍ତୁ ତାହା ଧୀରେ ଧୀରେ କମି ଆସୁଛି ଏହାକୁ ପୁନରୁଦ୍ଧାର କରିବା ପାଇଁ ଟିକେ ଚେଷ୍ଟା କରିବା ଏହାକୁ ଲେଖା ମାଧ୍ୟମରେ ବହୁତ କବିର ସମ୍ମିଳନୀ ମାଧ୍ୟମରେ ଗପ ମାଧ୍ୟମରେ ଏକାଙ୍କିକା ମାଧ୍ୟମରେ ଏହାକୁ ସବୁଆଡ଼େ ପ୍ରଚାର ଏବଂ ପ୍ରସାର କରିବା ଉଚିତ ଏହାର ସମସ୍ତଙ୍କର ଅତି ସରଳ ଭାଷାଟି ସମସ୍ତେ ଏହାକୁ କହିପାରିବେ ଏବଂ ପଢ଼ି ମଧ୍ୟ ପାରିବେ ଏହାକୁ ଚାରିଆଡ଼େ ଏହାର ଏହି ଭାଷା ଭାରତ ବାହାରେ ମଧ୍ୟ ବିଶ୍ୱରେ ଏବେ ସମସ୍ତେ ଜାଣୁଛନ୍ତି ଏଇ ଓଡ଼ିଆ ଭାଷାକୁ ସମସ୍ତେ ପସନ୍ଦ କରୁଛନ୍ତି ଆଉ ଟିକେ ପ୍ରଚାର ପ୍ରସାର କରିଲେ ଚାରିଆଡ଼େ ସମସ୍ତେ ଏହାକୁ ବହୁତ ଭଲ ପାଇବେ ଏବଂ ସବୁକିଛି କ୍ଷେତ୍ରରେ ଏହା ଲାଗୁ ହୋଇପାରିବ ବୋଲି ମୁଁ ଆଶା କରୁଛି